ହାଲୋ ହାଲୋ ହାଲୋ ହଁ ହାଲୋ

ହଁ ହଁ ଆପଣଙ୍କର କଣ ଦରକାର ଅଛି କୁହନ୍ତୁ ଆଜ୍ଞା ହଁ ହଁ କେବେ ଆପଣଙ୍କର ଦରକାର ଅଛି ହୋଉ ଠିକ ଅଛି ଆଜ୍ଞା ଘରେ ଡେଲିଭରି ପାଇଁ ପଠେଇ ଦେବେ ଆଜ୍ଞା ଆପଣଙ୍କର ଟେଣ୍ଟ ଫେଣ୍ଟ କଣ ଦରକାର ଥିଲା କି ଅଛି ଆପଣଙ୍କର ଦରକାର ଦଶ ହଜାର ଠିକ ଅଛି କ୍ୟାମେରା କ୍ୟାମେରା ଦରକାର ନାହିଁ କି ଯୋଉ ଭିଡ଼ିଓ ରେକଡ଼ ହବ ସେଇଟା କହୁଥିଲେ ତ

ହାଣ୍ଡା ଅଛି ହାଲୋ ଆଜ୍ଞା ନାଇଁ ନାଇଁ ଆଜ୍ଞା ସବୁ ବିଲ ଗୋଟେ ଜାଗାରେ ପଡ଼ିବ ଆଜ୍ଞା ନାଇଁ ନାଇଁ ଆମର ନିଜର ଆକ ମ୍ୟାରେଜ ହୋଉଛି ଏପ୍ରିଲ ପାଞ୍ଚ ରେ କହୁଥିଲେ ତ ହାଲୋ ମ୍ୟାରେଜ ଏପ୍ରିଲ ପାଞ୍ଚ ରେ କହୁଥିଲେ ତ ହୋଉ ହୋଉ ଠିକ ଅଛି ଧନ୍ୟବାଦ ମ୍ୟାଡ଼ାମ